ଓଡ଼ିଶାର ପ୍ରମୁଖ ଚଳଚିତ୍ର ପ୍ରକ୍ଷାଳୟ ମଲ୍ଟିପ୍ଲେକ୍ସଗୁଡ଼ିକ ଅଛି ପି ଏସ୍ ଆର୍ ମଲ୍ଟିପ୍ଲେକ୍ସ ସ୍କ୍ରିନ୍ ୱଲଫର୍

ରେ ସାଉଣ୍ଡ ଅତି ଉତ୍ତମ ଥାଏ ସୁନ୍ଦର ଲାଗେ ଶୁଣିବାକୁ ଭଲଲାଗେ ଏବଂ ପି ଏସ୍ ଆର୍ ରେ ଲୋକେ ଏଥିପାଇଁବି ଯିବାକୁ ପସନ୍ଦ କରିଥାନ୍ତି କାରଣ ସେଠାର ସିଟ୍ ଗୁଡ଼ାକ ଅଧିକ ଭଲ ଥାଏ ଫ୍ୟାମିଲି ସିଟ୍ ବି ଗୋଟେ ଗୋଟେ

ଜଣେ କପଲ୍ ଦୁଇଜଣ ମଧ୍ୟ ବସିକି ଦେଖିପାରନ୍ତି ସେଇ ସିଟ୍ରେ ତତ୍ ସଙ୍ଗେସଙ୍ଗେ ତା'ର ରାଉଣ୍ଡ୍ ସିଟ୍ ଥାଏ ମେଟାଲ୍ ସିଟ୍ ଥାଏ ଏବଂ ପଛରେ ବାଲକୋନୀରେ ସୋଫା ସିଟ୍ ମଧ୍ୟ ଥାଏ ସେଥିପାଇଁ ଲୋକେ ଏଇ ପି ଏସ୍ ଆର୍ ଥିଏଟର୍କୁ ପସନ୍ଦ କରିଥାନ୍ତି କିଛି ମୁଭି ଦେଖିବା ପାଇଁ ଓଡ଼ିଶାରେ ଏହା ପ୍ରମୁଖ ଚଳଚିତ୍ର ଯାହାକି ଓଡ଼ିଆରେ ଅଛି ହିନ୍ଦୀରେ ଅଛି ପ୍ରତ୍ୟେକଟି ଫିଲ୍ମକୁ ଲୋକ ଦେଖିବା ପାଇଁ ପସନ୍ଦ କରିଥାନ୍ତି